ନମସ୍କାର ମୁଁ କୁନ୍ତଳା ସିଂ ମୋତେ ଗୀତ ଶୁଣିବାକୁ ବହୁତ ଭଲ ଲାଗେ ଓ ଗୀତ ପ୍ରତି ମୁଁ ବହୁତ ଆଗ୍ରହ ଛୋଟବେଳୁ ମୋତେ ଗୀତ ଶୁଣିବାକୁ ବହୁତ ଭଲ ଲାଗେ ଗୀତ ଶୁଣିଲେ ଆପେ ଆପେ ପାଦ ମୋର ଥର ଥର ହୁଏ ଆଉ ଯେତେବେଳେ ମୁଁ ସ୍କୁଲରେ ପଢ଼ୁଥିଲି ସ୍କୁଲ ଟାଇମ୍ରେ ବି ମୁଁ ବିଭିନ୍ନ ଆମର ଯେଉଁ କମ୍ପିଟିସନ ହୁଏ ସେଥିରେ ବି ମୁଁ ଗୀତରେ ଭାଗ ନଉଥିଲି ଆଉ ତା'ପରେ ରହିଲା ଯେତେବେଳେ ମୁଁ କଲେଜ ବି ପଢ଼ୁଥିଲି ସେ ଟାଇମ୍ରେ ବି ମୁଁ ସଙ୍ଗୀତରେ ଭାଗ ନଉଥିଲି ଏମିତି ମୋତେ ସଙ୍ଗୀତ ଶୁଣିଲେ ହିଁ ମୋତେ ବହୁତ ଭଲ ଲାଗେ ଆଉ ମୋର ସବୁଠୁ ପ୍ରିୟ ଯିଏକି ଯାହାଙ୍କ ଗୀତ ମୋତେ ବହୁତ ଭଲ ଲାଗେ ଆଉ ଶୁଣେ ପ୍ରାୟ ଟାଇମ୍ ମୁଁ ତାଙ୍କରି ଗୀତ ଶୁଣେ ସେ ହେଉଛନ୍ତି ନମିତା ଅଗ୍ରୱାଲ ଯେକି ଆମ ଆମ ଓଡ଼ିଶାରେ ପ୍ରସିଦ୍ଧ ଗୀତ ଗାଆନ୍ତି ଯାହାଙ୍କ ଗୀତ ଶୁଣିଲେ ଆପେ ଆପେ ମନ ଖୁସି ହେଇଯାଏ ତା'ପରେ ରହିଲା ଆମର ଯେଉଁ ପାଖାପାଖି ସ୍ଥାନରେ ଯେଉଁ ଆମ ଗୀତ ଗୁଡ଼ିକ ହେଉଛି କୁଡ଼ିମୀ ଜାତିର କିମ୍ବା ଆଦିବାସୀ ସମ୍ପ୍ରଦାୟର ସେ ଗୀତ ଗୁଡ଼ିକୁ ବି ବହୁତ ଭଲ ଲାଗେ ଯାହା ହଉ ଗୀତ ଯେତେ ଥକାପଣ ଥାଉ ନା କାହିଁକି ଗୀତ ଶୁଣିଦେଲେ ଆପେ ଆପେ ମନଟା ହାଲକା ହେଇଯାଏ ଆଉ ଗୀତ ଏମିତି ଗୋଟେ ଜିନିଷ ଯାହାକି ଶୁଣିଲା ମାତ୍ରେ ହିଁ ମନ ପ୍ରଫୁଲ୍ଲ ହୁଏ ଆଉ ଆନନ୍ଦ ଲାଗେ ଗୀତ ଶୁଣି ବହୁତ ଇଚ୍ଛା ଥିଲା ଗୀତ ଶିଖିବା ପାଇଁ କିନ୍ତୁ ମୋର କିଛି ମାନେ ଅଭାବ ଅନଟନ ହେତୁ ମୁଁ ଗୀତ ଶିଖିପାରିଲିନି ତଥାପି ମୁଁ ଚେଷ୍ଟା କରି ଗୀତ ଗାଇବା ପାଇଁ ମୋତେ ଯେଉଁ ଗୀତଟା ଭଲ ଲାଗେ ମୁଁ ତାକୁ ବାରମ୍ବାର ଗାଏ ଆଉ ଏମିତି ହୁଏ କି ମୁଁ ନାଚି ବି ଦିଏ ଗୀତ ଶୁଣିଲେ ଯେକୌଣସି ଜାଗାରେ ଧର ମାଇକ୍ ବାଜୁଛି କି କିଟି ରେଡ଼ିଓଟେ ବାଜୁଛି ସେଥିରେ ବି ମୁଁ ଗୁଣୁଗୁଣୁ ହେଇ ଗାଏ ଯାହଉ ଏମିତି ସଙ୍ଗୀତ ସଙ୍ଗୀତକୁ ମୁଁ ବହୁତ ଭଲ ପାଏ ଆଉ ଯଦି ଜୀବନରେ କେବେ ସଙ୍ଗୀତ ମୋତେ ଗାଇବା ପାଇଁ ସୁଯୋଗ ମିଳେ ମୁଁ ନିଶ୍ଚିତ ଭାବରେ ଗାଇବି ଏହା ହିଁ ମୋର